ବର୍ଷ ବର୍ଷ ଧରି ଯେଉଁ କାର୍ଯ୍ୟକ୍ରମ ଶ୍ରୀରାମ ମନ୍ଦିର ବର୍ଣ୍ଣନା ହେଇଥିଲା ସେଇଠାରେ ବହୁତ ଲୋକ ଆକର୍ଷଣୀୟ ହେଇଛନ୍ତି ବା ବହୁତ ଖୁସି ମନୋରଞ୍ଜନ କରୁଛନ୍ତି ଯେଉଁଟାକି ବହୁତ ଭଲ ଲାଗେ ସେଇଟା ବିକଶିତ ହେଲା ଠାରୁ ଅତ୍ୟଧିକ ପରିମାଣରେ ସିଟ୍ରେ ଯୋଗଦାନ ମଧ୍ୟ ଦଉଛନ୍ତି ସେଭଳି କେତେବେଳେ ଦର୍ଶନୀୟ ସ୍ଥାନ ହେଲାଣି ନନ୍ଦନକାନନ ମଧ୍ୟ ଲୋକମାନଙ୍କର ଚିଲିକା ମଧ୍ୟ ଆକର୍ଷଣୀୟ ଦେଖାଯାଉଅଛି ସେଇ ଜିନିଷ ଗୋଟେ ଦେଖିବାକୁ ପ୍ରାୟ ଲୋକ ତ ଦୂରଦୂରାନ୍ତରୁ ଯାଉଛନ୍ତି ଆଉ ବର୍ତ୍ତମାନ ସିଜନ୍ରେ ତ କହିବା କଲେ ସିରିଏଲ୍ରେ ଅତ୍ୟଧିକ ପରିମାଣରେ ଲୋକକୁ ନିଜ ନିଜ ଘରେ ବସି ଯେକୌଣସି ସିରିଏଲ୍ର ଉପରକୁ ମଧ୍ୟ ସେମାନଙ୍କ ଖୁସି ପାଇଁ ବା ମନୋରଞ୍ଜନ ପାଇଁ ସବୁବେଳେ ଦେଖିବା ଯାଉ ଆଉ ବହୁତ କିଛି ସେମାନଙ୍କର ସେଇ ସିରିଏଲ୍ ଦେଖିଲା ପରେ ସେମାନଙ୍କର ମନୋରଞ୍ଜନ ମଧ୍ୟ ହେଉଛି ଯେ କିଭଳି ଭାବରେ ଏଇଭଳିଆ ପ୍ରସ୍ତୁତ ହେଉଛି ଏହି କାର୍ଯ୍ୟକ୍ରମ ଦେଖିବା ପାଇଁ ସେମାନେ ସମସ୍ତେ ଗୋଟିଏ ଜାଗାରେ ହୁଅନ୍ତି ଏବଂ ଠିକ୍ ସମୟରେ ହିଁ ସେଇ ଗୋଟେ କାର୍ଯ୍ୟକ୍ରମ ଦିଏ ସିରିଏଲ୍ ଜିନିଷ ଗୁଡ଼ା ଏଭଳି ରେ ଖେଳି ଯାଇଛି ସବୁ ଜାଗାକୁ ସବୁ ସ୍ଥାନରେ ଯେଉଁଠି ଗଲେ ମୋତେ ତାଙ୍କର ଅତ୍ୟଧିକ ପରିମାଣରେ ସେଇ ସିରିଏଲ୍ ଦେଖିବା ହିଁ ଲୋକ ଏକତ୍ରିତ ହେଇଥାନ୍ତି ଯେଉଁଟାକି ବର୍ତ୍ତମାନରେ ଭଲ ମାର୍କେଟ୍ରେ ଚାଲିଛି ସିରିଏଲ୍ ପଏଣ୍ଟ ଗୁଡ଼ା